ହଁ ରେ ଏତେ ଦିନ୍ କେଉଁଆଡ଼େ ବୁଲାବୁଲି କରୁଥୁଲ୍ ଦେଖା ନାହିଁ ଅଃ ହୋଉ ତମ୍ ଆଡ଼େ ହାଲ୍ ଚାଲ୍ କିଶ୍ କୁହ ନା ଟିକେ ଦେଖନ୍ ହଜିଲା ଏ ବୋହୁତ୍ ଦେଖେ ବହିନୁ ଆରେ କାହାକୁ ଦେବ ଏଥର ଆରେ ମୁଭି ମୁଭି ଗ୍ୟାରେଣ୍ଟି ମୁଭି ହଁ ଯିଏ ବେଶିକ୍ ଭିଡ଼ ଦେବ ତାକୁ ଦେବ ତାହେଲେ ଯା ହେଉ ହଁ ହଁ ସେମ୍ ସେମ୍ ଯେ ଯେତେବେଳେ ଯିଏ ଆସିବ ଆସିବ କରିବ ଆରେ ଗାଡ଼ି ହଁ ଯେ ପାଖେଇକି ଯେ ଅଧା ଅଧା ନାହିଁ ତ ଦେଖିବା ପଇସା ପାଇଲେ ହେଲା ଆଉ କ'ଣ ଆଉ ସିଆଡ଼େ ରାହୁଲ ଗାନ୍ଧୀ କହୁଛି ମୁଁ ସବୁ ଚାଷୀମାନଙ୍କ ପାଇଁ ସବୁ କରିବି ମୋଦି ତ

ଏଇ ଗୋଟିଏ କାମ କର ଆମେ ବି ଚାଲ ଆମେ ବି ଠିଆ ହେବା ଡ଼ନ୍ ତୁ ତୋ ଏରିଆରେ ଠିଆ ହେବୁ ମୁଁ ମୋ ଏରିଆରେ ଠିଆ ହେବି ହେଉ ତୁ ଗୋଟିଏ କହନା ଦବ ଆଉ ହାତର ଦେଖା ନାହିଁ ଓଃ ହେଉ ବୋହୁତ ଦିନି ପରେ ଦେଖା ହେଲା ଭାଇ ଆଉ କେବେ ଦେଖା ହେଲେ କଥା ହେବ ଏମିତି ଆସିବ ଟିକେ ହେଉ କାମ ମୋର ସବୁ ହୋଇଗଲା ଘରକୁ ଯାଇତେ ହେଉ ହେ